ସିଏ ଆମର ବହୁତ ବଢ଼ିଆ ବିଧାୟକ ସିଏ ଆମର ଆମ ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ହେଉ କିମ୍ବା ଚାଷୀ କ୍ଷେତ୍ରରେ ହେଉ ଆମ ଅଞ୍ଚଳର ବହୁତ ଉନ୍ନତି ପାଇଁ ବହୁତ କାମ କରିଛନ୍ତି ସେ ଦୀର୍ଘ ପାଞ୍ଚ ବର୍ଷ ହେଲା ଆମ ଅଞ୍ଚଳରେ ଶାସନ କରି ଆସୁଛନ୍ତି ତାଙ୍କ ଶାସନରେ ଆମେ ବହୁତ ଖୁସି ଏବଂ ଆମେ ବହୁତ ଉନ୍ନତି ମଧ୍ୟ ଆମର ଘଟିଛି ତ ଆମ ଅଞ୍ଚଳର ସରପଞ୍ଚ ଆମର ଏବେ ନୂଆ ସରପଞ୍ଚ ହେଉଛନ୍ତି ଶ୍ରୀଯୁକ୍ତ ଶ୍ରୀମତୀ ଶ୍ରୀମତୀ ସୌଦାମିନୀ ପାଣି ତ ସିଏ ଆମର ସେଇ ବିଜେଡି ଦଳର ସରପଞ୍ଚ ସେ ସରପଞ୍ଚ ମଧ୍ୟ ଆମର ବହୁତ ସ୍ୱାକ୍ଷର ଏବଂ ବହୁତ ଭଲ ସେ ଆମ ଅଞ୍ଚଳର ଉନ୍ନତି ପାଇଁ ଆମ ପଞ୍ଚାୟତର ଶିକ୍ଷା ହେଉ କି ଚିକିତ୍ସା କ୍ଷେତ୍ରରେ ହେଉ ବିଭିନ୍ନ କ୍ଷେତ୍ରରେ ସେ ଆମର

କିଛି କାର୍ଯ୍ୟ ହେଉ ସେ କାର୍ଯ୍ୟ ମଧ୍ୟ ବହୁତ ଭାବରେ ସମାପନ ଭଲ ଭାବରେ କରନ୍ତି ସିଏ ଆମର ବହୁତ ବଢ଼ିଆ ନେତ୍ରୀ